ହଁ ମୁଁ ସେୟାର୍ ମାର୍କେଟ୍ ବିଷୟରେ ଅବଗତ ଅଛି ଆଗରୁ ଯୁଆଡ଼େ ଯାଉଥିଲୁ ଆସୁଥିଲୁ ଆମେ ପଇସା ଯଦି ପାଖରେ ଦଶଟଙ୍କା ନେଇକି କୁଆଡ଼େ ଯାଇଛୁ ମାର୍କେଟ୍ ଦଶଟଙ୍କାର ଜିନିଷ ନେଇକି ଘରକୁ ଆସିବୁ ପୁଣି ଆମକୁ ଯଦି ପାଞ୍ଚଟା ତିନିଟା ଜିନିଷ ଘର ପାଇଁ ନାହିଁ କି ଆଣିବୁ ହାରି ଦେଖିଲୁ ନେଇ ଆସିବୁ ବୋଲି ଆଣିପାରୁ ନଥିଲୁ କିନ୍ତୁ ଏବେ ଡିଜିଟାଲ୍ ଯୁଗ ହେଲାଣି ତ ସବୁ ଡିଜିଟାଲ୍ ସୁବିଧା କରିଦେଇଛି ବ୍ୟାଙ୍କ୍ରେ ପଇସା ଥିବ ତ ଆମେ ଯେଉଁଠି ଫୋନପେ ହେଉ ଗୁଗୁଲପେ ହେଉ କରିଦେଇକିରି ଜିନିଷ ପାଞ୍ଚଟା ଜାଗାରେ ଦଶଟା ଜାଗା କିଣି ଆଣିଲୁ ଜିନିଷ କିଣି ଆଣିଲୁ ଘର ପାଇଁ ସୁବିଧାରେ ଆଉ ମନେକର କାହାକୁ ଗୋଟେ ପଇସା ଦେବାକୁ ଅଛି ଦେଶ ବାହାରେ ହେଉ କି ତୁମର ଯିଏ ଦୂରରେ ପିଲା ପାଠ ପଢ଼ୁଛନ୍ତି ଭଲ ମନ୍ଦ ପଇସାଟା ଆମେ ଯାଇକିରି ସମୟଟା ବି ଆମର ନଷ୍ଟ ହେଉନି ସାଙ୍ଗେସାଙ୍ଗେ ପଇସାଟା ଫୋନପେ ଦ୍ୱାରା ପଠେଇ ପାରୁଛୁ ସେତିକି ଆମର ପାଇଁ ସୁବିଧା ହେଇଛି ମାର୍କେଟ୍ରୁ ଜିନିଷ ବି ଆଣି ପାରୁଛୁ ପଇସା ଯେଉଁଠି ପଇସା ଧରିକିନା ଯିବ ଆଜିକାଲି ପଇସା ଧରିକି ଗଲେ ଚୋର ଦୁନିଆ ପ୍ରକାରିଆ ଲୋକ ନିଜକୁ ଇଏ ହେବାକୁ ପଡୁଛି କିନ୍ତୁ ଫୋନ୍ଟା ହାତରେ ଧରିକି ଗଲା ଯେଉଁଠି କି ଫୋନପେ ଡିଜିଟାଲ୍ ଯୁଗ ତ ଯେଉଁଠି ଫୋନପେରେ କରିଦେଲ ଜିନିଷ ଧରିଲ ଆସିଲ ସୁବିଧା ହେଉଛି ସବୁପାଇଁ ଆମେ ସୁବିଧା ଏଇଟା ହୁଏତ ଆମର କିଛି ଅସୁବିଧା ହେଉନି ଆମର ବହୁତ ଡିଜିଟାଲ୍ ପାଇଁ ଆମେ ବେଶି ସୁବିଧା ପାଉଛୁ ସୁବିଧା ପାଇକି ଆମେ ଚଳୁଛୁ ସୁବିଧାରେ ଭଲ ହେଉଛି ଆମକୁ ଆଉ